ମୁଁ ଆମ ଏଇ ସେଇ ଗୁରୁଦିବସରେ ମୁଁ ଶିକ୍ଷକଙ୍କ ପାଖକୁ ଏକ ପ୍ରିୟ କବିତାଟିଏ ଲେଖିଥିଲି ଏବଂ ସେ ବହୁ ଧରେ ଥାଇ ଲେଖିଥିଲି ଯେ ଏଇ ବିଷୟରେ ତାଙ୍କ ପାଖରୁ ମୁଁ କେମିତି ଛୋଟରୁ ବଡ଼ ହେଇଛି ଆଉ ତାଙ୍କରି ପାଖରୁ କ'ଣ ଶିକ୍ଷା ଲାଭ କରିଛି ତାଙ୍କରି ପାଇଁ ମୁଁ କେତେ ଆଗକୁ ଯାଉଚି ଏଇସବୁ ବିଷୟରେ ସବୁ ଲେଖିଥିଲି ସେ ଏହାକୁ ଦେଖି ବହୁତ ଖୁସି ହେଇଥିଲେ ଓ ସେ ମଧ୍ୟ ପୁରସ୍କାର ବି ମୋତେ ଦେଇଥିଲେ ସେ କହିଥିଲେ ବହୁତ ମାନେ ବହୁତ କିଛି ଭଲ କଥା ବି ମୋତେ କହିଲେ ସେଦିନ କେତେ କ'ଣ କହିଥିଲେ ଏହା ହିଁ ତାଙ୍କ ବିଷୟରେ ମୁଁ ସବୁ ଲେଖିଥିଲି ଆଉ ଏହାକୁ ସିଏ ବହୁତ ମାନେ ମାନେ ଯତ୍ନର ସହିତ ହିଁ ସିଏ ଇଏ କବିତାଟାକୁ ବି ତାଙ୍କ ପାଖରେ ଏପର୍ଯ୍ୟନ୍ତ ବି ରଖିଛନ୍ତି ଆଉ ସେ ବହୁ ଏମିତି କେବେ ହବ ବୋଲି ଭାବିନଥିଲେ ସେ ମୋତେ ସେଦିନ କହିଲେ ଆଉ ସିଏ ବହୁତ ଖୁସି ବି ମଧ୍ୟ ହେଲେ ସେତେ ମାନେ ଗୁରୁଦିବସରେ ଦେଲିନା ସେଥିପାଇଁ ସେ ମୋ ଉପରେ ବହୁତ ଖୁସି ମଧ୍ୟ ହେଇଥିଲେ ମୋତେ ମାନେ ପ୍ରିୟ ଶିଷ୍ୟ ଭାବରେ ସିଏ ମୋତେ ସେଦିନ ଗ୍ରହଣ ବି ମୋତେ କରିଲେ